ମୋତେ ଜଣେ ବନ୍ଧୁ ଥରେ ଗୌତମ ବୁଦ୍ଧଙ୍କ ଜୀବନୀ ବହି ଦେଇଥିଲେ ଯାହାକୁ ମୁଁ ମୋତେ ପସନ୍ଦ ଲାଗିନଥିଲା ମୁ ଗୌତମ ବୁଦ୍ଧଙ୍କୁ ମୁଁ ଆଗରୁ ପସନ୍ଦ କରୁନଥିଲି କିନ୍ତୁ ସେଇ ବହିଟା ଟ୍ରାନ୍ସଲେଟ୍ ହେଇଥିଲା ପାଲିରୁ ସିଧା ଓଡ଼ିଆ ଭାଷାରେ ତାକୁ ପଢ଼ିଲା ପରେ ବୁଦ୍ଧଙ୍କ ପ୍ରତି ମୋର ଚିନ୍ତାଧାରା ବୁଦ୍ଧଧର୍ମ ପ୍ରତି ମୋର ଚିନ୍ତାଧାରା ତାଙ୍କ ନାଁରେ ପ୍ରଚଳିତ ଥିବା ବହୁତ ଗୁଡ଼ାଏ ମାନେ ମିଛ କାହାଣୀ ପରଦା ଉଠି ଯାଇଥିଲା ସେଇଟା ହିଁ ମୋର ଜୀବନର ପ୍ରଥମ ବହିଥିଲା ଯେଉଁଟାକି ମୋ ଜୀବନକୁ ଅତ୍ୟଧିକ ରୂପରେ ପ୍ରଭାବିତ କରିଥିଲା ତା'ପରେ ମୁଁ ପଢ଼ିଥିଲି ଲାଇଟ୍ ଅଫ୍ ଏସିଆ ଜଣେ ବ୍ରିଟିଶ ରାଇଟର୍ ତା'ପରେ ଧୀରେ ଧୀରେ ବହୁତ ଗୁଡ଼ାଏ ବହି ପଢ଼ିଲି ଯେଉଁଟା ମୋ ଜୀବନକୁ ବହୁତ ପ୍ରଭାବିତ କରିଥିଲା ଏବଂ ମୋର ମାନେ ଧାର୍ମିକ ଚିନ୍ତାଧାରାକୁ ବି ନଷ୍ଟ କରିଦେଇଥିଲା